ମଣିଷ ମନୋରଞ୍ଜନ କହିବାକୁ ଗଲେ ଦୁଇଟି ମାଧ୍ୟମ ଥାଏ ଗୋଟେ ମାଧ୍ୟମ ଗୀତ ହେଲେ ଅନ୍ୟ ମାଧ୍ୟମଟି ହେଉଛି ନୃତ୍ୟ ଯାହାକୁ କି ମଣିଷ ଦୃଶ୍ୟ ଆକାରରେ ଦେଖିଥାଏ ଏବଂ ଅନୁଭବ ମଧ୍ୟ କରିଥାଏ ଯାହା ମଣିଷ ମନରେ ଯେତେବେଳେ ଅତ୍ୟଧିକ ଖୁସି ହୋଇଯାଏ ବା ଆନନ୍ଦିତ ହୋଇଯାଏ ସେ ସେତେବେଳେ ତାର ପାଦକୁ ଆଉ ବାନ୍ଧି ରଖିପାରେ ନାହିଁ ସେ ସେଇ ପାଦକୁ ନାଚ ଓ ନୃତ୍ୟ ହିସାବରେ ଆରମ୍ଭ କରିଦେଇଥାଏ ଠିକ ସେହିଭଳି ଆମେ ଯେତେବେଳେ କୌଣସି କାହାଣୀ ଦେଖିବାକୁ ଯାଇଥାଉ କିମ୍ବା କୌଣସି ନାଟକ ଦେଖିବାକୁ ଯାଇଥାଉ ତାହା ମାଧ୍ୟମରେ ନାଟକଟି ହୋଇଥାଏ ସତ କିନ୍ତୁ ସେ ନାଟକରେ ଥିବା ମନୋରଞ୍ଜନ ମଧ୍ୟ ହୋଇଥାଏ କିନ୍ତୁ ଦୁଃଖ କାହାଣୀ ଭରା ମଧ୍ୟ ହୋଇଥାଏ କିନ୍ତୁ ସେଥିରେ ଆନନ୍ଦିତ ହେବାର ଦୁଇଟି ଭିତରୁ ଗୋଟିଏ ଉଦାହରଣ ନଥାଏ ସେ ହେଉଛି ନୃତ୍ୟ ଯଦି ନାଟକରେ ସେଇ ଗୋଟିଏ ନୃତ୍ୟର ଉଦାହରଣଟି ନଥାଏ ତାହେଲେ ସେ ନାଟକଟି ନାଟକ ଭଳି ଲାଗେନି କାରଣ ଆମେ ଜାଣିଲେ ପ୍ରଥମତଃ ଖୁସି ହେଲେ ମଣିଷ ମନରେ ହାତ ଗୋଡ଼ ନାଚି ଉଠିଥାଏ ଏବଂ ସେ ଏଇ ଏହାରି ମାଧ୍ୟମରେ ନିଜର ଖୁସିଟାକୁ ପ୍ରକାଶ କରିଦେଇ ଥାଏ ଆଉ ନିଜକୁ ଆନନ୍ଦିତ କରିଦେଇ ଥାଏ ଯଦି ଏହା ଆମେ ନାଟକଟି ଦେଖିବାକୁ ଯାଉ କିମ୍ବା କୌଣସି କାହାଣୀଟିକୁ ଅନୁଭବ କରିବାକୁ ଯାଉ ତାହେଲେ ନୃତ୍ୟଟି ନଥିଲେ ଆମେ ତାହା ମାଧ୍ୟମରେ ଖୁସୀଟାକୁ ଜାଣିପାରିବା ନାହିଁ ଯାହା ଫଳରେ କି ଏହା ଫ ଯାହା ଫଳରେ କି କାହାଣୀଟି ଅଧୁରା ବାଗିଆ ରହିବ ସେଥି ନିମନ୍ତେ କାହାଣୀରେ ରୂପ ଭାବେ ନୃତ୍ୟ ଏକ ବ୍ୟବହାର କରାଯାଇ ପାରିବ ଯଦି ନୃତ୍ୟ ନଥାଏ ତାହେଲେ କାହାଣୀ ମଧ୍ୟ ଅଧୁରା ଲାଗିଥାଏ